ମୁଁ ମୋ ପାଠ ପଢ଼ିବା ସମୟରେ ମୋତେ ବହୁ ପ୍ରକାରର ଆର୍ଥିକ ସହାୟତା ନ ମିଳିବାର ଅସୁବିଧା ଦେଖାଦେଇଥିଲା ଓ ମୁଁ ମୋର ପାଠ ପଢ଼ିବାର ବହୁପ୍ରକାର ଜିନିଷ ଜାଣିବାର ଶୈଳୀକୁ ଜାଣିପାରୁନଥିଲି ସେଥିପାଇଁ ମୋ ବଡ଼ ଭାଇ ଏକ ଛୋଟମୋଟ ଚାକିରି କରି ମୋତେ ଆର୍ଥିକ ସହାୟତା ଯୋଗେଇ ଦେଇଥିଲେ ଯାହାଫଳରେକି ମୁଁ ବହୁତ ଖୁସି ହୋଇଥିଲି